ଆଜ୍ଞା ଗଣମାଧ୍ୟମରେ ଓଡିଆ ଭାଷା ସାହିତିକ୍ ଭାଷା ହେସି ଆର୍ ସେଟା ମାଲୋ ସାହିତିକ୍ କି ସବୁ ବ୍ୟବହାର କରିଛନ୍ତି୍ ଯେନ୍ତା ରେଡ଼ିଓ ଥି ଟେଲିଭିଜନ୍ ଥି ପେଣ୍ଟିଙ୍ଗ୍ ଥି ସବୁ ସାହିତିକ୍ ହିସାବେ ସବୁ କରୁଛୁ ଆର୍ ସେଟା ପୂରା ପୁରି ଚାଲିଛି ସବୁ ଓଡ଼ିଆ ସ୍ ଓଡ଼ିଆ ଓଡ଼ିଆ ସାହିତିକ୍ଟା ଓଡ଼ିଆ ସାହିତିକ୍ଟା ଯେନ୍ତା ଲିଟେରେଚର୍ ଓଡ଼ିଆଟା ସେଟା ଚଲୁଛି ଯେ ଆର ଆରୁ ଆମେ କଥା ବାର୍ତ୍ତା ହିସାବେ ବୋଲେ ସମ୍ବଲପୁରୀ ଥି ଆମର୍ ଭାଷା ହେସି କହିବାର୍ଟା ଅଲଗା ଆରୁ ଲେଖା ପଢ଼ା ରେଡ଼ିଓରୁ ଫ୍ରିକ୍ୟେନ୍ସି ଆର୍ ଟେଲିଭିଜନ୍ ପେଣ୍ଟିଙ୍ଗ୍ ଦୁଇଟା ପୁରା ସାହିତିକ୍ ଓଡ଼ିଆ ଲେଖା ହଉଛେ ସେଟା ବ୍ୟବହାର ହଉଛେ ଆର କହିବାର୍ ଲାଗି ହେଲା କାଁ ଆମର୍ ଲୋକାଲ୍ ଲାଙ୍ଗୁଏଜ୍ ସମ୍ବଲପୁରୀ ଥି ଚାଲୁଛେ ଆର ପଢ଼ା ଲେଖା ଭାଷା ଥି କହିବାର୍ଟା ହେଉଛି ଓଡ଼ିଆ